ବିବାହରେ ଆମ ଏଇଠାଏ କନ୍ୟାମାନଙ୍କୁ ଉପହାର ଦିଆଯାଏ କି ଗିଫ୍ଟ ଯେମିତି ଯେମିତି ହେଲା ଗିଫ୍ଟମାନେ ଯେନତା ମଗ କପ୍ ଆଉ ସିନେରୀ ତାପରେ ଫଟୋଫ୍ରେମ୍ ଏଇଟା ଉପହାର ଦିଆଯାଏ ଆଉ ଯୌତୁକ ଦିଆଯାଉଛି ହଁ ଯୌତୁକ ଏଇଠାରେ ଆମ ଏହିଠାରେ ଦିଆଯାଉଛି ଯୌତୁକ ଦିଆଯାଉଛି କି ଯେମିତିକି ଟାବୁଲ ଚୌକି ଗାଡ଼ି ମଟର ଆଉ ତାପରେ ବାସନକୁସନ ତାପରେ ଦିଆଯାଏ ଶାଢ଼ୀ ଯେତେ ବି ଗୋଟିଏ କନ୍ୟାକୁ ଦରକାର ସବୁ ଯୌତୁକ ଆମ ଏଇଠାରେ ଦିଆ ଯାଉଛି ତା ଉପରେ ଗଡ଼ରେଜ୍ ଫ୍ରିଜ କୁଲର ପଲଙ୍କ ଗଦି ଡାଇନିଙ୍ଗସେଟ ସବୁକିଛି ଆମ ଏଠାରେ ଦିଆଯାଉଛି ଯୌତୁକ ବିବାହ ବିବାହରେ